ହଁ ଆପଣ କହୁଥିଲେ କି କେତେବେଳ ହେଲାନ ଆପଣ କେମିତି ମାନେ ମୁଇଁ ଏଠାରେ ଏତେବେଳ୍ ଅପେକ୍ଷା କରି ରହିଛି ମୁଁ ଏବେ ଟ୍ରାଭେଲ୍ରେ ଆସିଛି ଆଉ ଟ୍ରାଭେଲ୍ ବସିକି ଏଇଠାରେ ଫିର୍ ବସ୍ରେ ଆଉ ଯାଇପାରିବିନି ଆପଣ ଯେତେ ଶୀଘ୍ର ହେଲା ଆସିକି ପହଞ୍ଚନ୍ତୁ ଆପଣ କେମିତି ଏତେ ବେଳ ଆପଣଙ୍କୁ ଅପେକ୍ଷା କରି ରହିଛି ଆସିବା ପାଇଁ କେମିତି ଡ୍ରାଇଭର୍ ରଖିଛନ୍ତି ଡ୍ରାଇଭର୍ ବି ଡେରି କରୁଛି ଆପଣ ମଧ୍ୟ ଡେରି କରୁଛି ସେମିତି କହୁଛନ୍ତି ଆସୁନାହାନ୍ତି ମୁଁ ଏଇଠାରେ ମୁଁ ଅପେକ୍ଷା କରିଛି ଜଲ୍ଦି ଜଲ୍ଦି ଆସିଯାଆନ୍ତୁ ମୁଁ ସେଇ ଟ୍ରେନ୍ରେ ଆସିଛି ବସି ବସି ବସି ସେଇଥିରେ ଏତେ ହଇରାଣ ହୁଏ ଆଉ ଆସିକି ଏହିଠାରେ ବି ଅପେକ୍ଷା କରିବି ଅପେକ୍ଷା ଆଉ କରିପାରିବିନି ଆପଣ ଜଲ୍ଦି ଜଲ୍ଦି ପିକ୍ ଅପ୍ ଧରିକି ଆସିଯାଆନ୍ତୁ ହଉ ଠିକ୍ ଅଛି